ହ୍ୟାଲୋ ହ୍ୟାଲୋ

ହଁ ଡ୍ରାଇଭର୍ ସହିତ କଥାହେଇଥିଲି ଯେ ତମେ କଣ ତା ସହିତ କଥା ହେଇଥିଲ ଆ ସିଏ କଣ ଏତେ ଟଙ୍କା କହୁଛି କେତେ ଟଙ୍କା କହିଥିଲ କି ତମେ ଓହୋ ସିଏ ମୋତେ କହୁଛି କି ମୋତେ କହୁଛି ତିନି ହଜାର ଟଙ୍କା ମୋତେ କହୁଛି କହୁଛି ଦଶଜଣ ଲୋକ ଯିବ କହୁଛି ଦଶଜଣ ଲୋକଯିବ ଆଉ ତମେ ଦିନମାନ ବୁଲିବ ସକାଳ ତମକୁ ଛଅଟାରୁ ନେଇକି ଆସିମି ସନ୍ଧ୍ୟା ଛଅଟା ସାତଟା କେତେବେଳ ହେବ ଠିକ୍ ନାଇ ଆ ମୁ ତାକୁ ଗୁଣ୍ଡିଚାଘାଇ କହିଥିଲି ଗୁଣ୍ଡିଚାଘାଇ ହବା ସାଙ୍ଗରେ ଘଟଗାଁ ସେଠି ଆଉ ସେଇଠୁ ଯାଇକି ଘଟଗାଁ ତାରିଣୀ ଦର୍ଶନ କରିବାନି ନା ଆଉ ମୁଁ ଭାବିଥିଲି ଯାଇକି ଆଉ ସେଠି ଯାଇକି ସାନ ଘାଗରା ବଡ଼ ଘାଗରା ଖଣ୍ଡ ଘାଗରା ସବୁ ବଢ଼ିଆ ବଢ଼ିଆ ବୁଲିତେ ଜାଗା ଅଛି ଆ ସତ ଯଦି ଗାଡ଼ି ଭଡ଼ା କରିକି ଯିବା ସମସ୍ତେ ତ ବୁଲି ଆସିବୁ ମିଶି କାଇଁ ଗୁଣ୍ଡିଚାଘାଇ ବୁଲି ବୁଲିକି ଆସିବା ଆଉ ସିଏ ସେଇଥିପାଇଁ କହୁଥିଲି ସେଇ ପା ଏଠି ପନ୍ଦର ଶହ ଟଙ୍କା ଦୁଇ ହଜାର ଟଙ୍କା ଦେଇଥିନେ ଆରାମସେ ହେଇ ଏଇଥାନ୍ତା ସିଏ ଏତେ ଟଙ୍କା କହୁଛି ମୁଁ ଭାବିଲି ତମେ ତାକୁ କଣ ରେଟ୍ଫେଟ୍ ଛିଡ଼େଇଛ ପ୍ରାୟ ଆଉ ଏତେ କଣ କହୁଛି ହଁ ବା ନା ନା ସେ ଘଟଗାଁରୁ ଗୁଣ୍ଡିଚାଘାଇଟା ପନ୍ଦର କିଲୋମିଟର୍

ଆଉ ସିଏ କଣ ଏତେ ଟଙ୍କା କହୁଛି ମୁଁ ଜାଣିପାରୁନି ନା ଆଉ କାହାକୁ ଦେଖିବା ଗାଡ଼ିବାଲା ଦେଖିବା କାହାକୁ ଟୋଲ୍ ଗେଟ୍ ପଇସା ଆମେ ଦେବା ପା ଟୋଲ୍ ଗେଟ୍ ପଇସା ଆମର ପୁଣି ତିନି ହଜାର ଟଙ୍କା ଆମର ଖାଇବା ପଇସା ପୁଣି କହୁଛି ଦେଢ ଶହ ଟଙ୍କାନେବ କହୁଛି କାଲି ରବିବାରଟା ଅଛି ଆଉ ମୋର ଡ୍ରାଇଭର୍ ଲୋକ ମୋର କଣ ଅଛି ମୁଁ ତ ବାହାରେ ରହିବି ମନ୍ଦିରଫନ୍ଦିର କି କୁଆଡ଼େ ଯିବାରନାଇ ଆ ମୁଁ ଯାହା ଖାଇବି ସେଇଟା ଦେବ ନା ଖାଇବା ମିଲ୍ କେତେ ଟଙ୍କା ନା ଦେଢ ଶହ ଟଙ୍କା

ନା ସିଏ କଣ ଏତେ କହୁଛି ମୁଁ ଭାବିଲି ତମ ଚିହ୍ନା ଲୋକ କାଳେ ପଇସାପତ୍ର ଟିକିଏ କମେଇବ ବୋଲି ମୁଁ ସେଇଥିପାଇଁ ତମକୁ କହିଲି କୁହ ବୋଲି ତାକୁ ତା ବଦଳରେ ଆମର ଯେଉଁ ତା ବଦଳରେ ହରିହର ନାହାନ୍ତି ତାଙ୍କର ଦୁଇଟା ଗାଡ଼ି ଅଛି ତା ସହ କଥାହେଲେ ହଁ ତାଙ୍କର ବୋଲେରୋ ପା ମଝିରେ ଚାରିଜଣ ବସି ପଡ଼ିବେ ଚାରି ପଛରେ ଚାରି ଆଠେ ଏକେ ନଅଜଣ ହେବେ

ହଁ ନା ନାଇ ତା ବୋଲେରୋଟାରେ ସେରାକ ମଝିରେ ଯଦି ପାଞ୍ଚଜଣ ବସିପଡ଼ନ୍ତେ ଆ ପଛରେ ଚାରିଜଣ ଆଗରେ ଜଣେ ଆଉ ଆଗରେ ଯିଏ ବସିବ ସିଏ ଗୋଟେ ଛୁଆକୁ ଧରିକି ବସି ପଡ଼ିବ ତାହେଲେ ହେଇଯାଆନ୍ତା ଗାଡ଼ିଟାରେ ଜାଗା ନା ବାଟରେ ବାଟରେ ବାଟରେ କଣ ଧରା ଧରି କରୁଛନ୍ତି କି ଅଧିକ ଲୋକ ଭାବି ତା ଟ୍ରାଭେଲଟାରେ କାଲି କଣ ପୁରୀ ଯିବେ ଏଇ ଯେଉଁ ରତନା ଘର ମୁଁ ଯା ପଚାରିଥିଲି

କାଇଁ ସେଇ ତ ହରିଆ ଘର ଯେଉଁ ଗାଡ଼ି ଦୁଇଟା ଥିଲା ଆମେ ସେଇ ଯାହା ନେଇଥାନ୍ତେ ବୋଲେରୋଟା ବୋଲେରୋଟା ତ କଣ ଜାଗା ହେବନି ନା ନା ସୌଦାମିନିର ତ ମୋର ଝଗଡ଼ା ହେଇଛି ମୋର କଥାବାର୍ତ୍ତା ନାଇ ସୌଦାମିନି ସହିତ ଏ ନା ସୌଦାମିନିରେ ତ ତମେ ବୋଧେ ମୁ ତାଙ୍କୁ ପଛେ ପଇସା ଦେମି ତମେ ତାକୁ ଦେଇଦେବ ସୌଦାମିନିକୁ ମୁଁ କିଛି କହିପାରିବିନି ବାକି ଗଲେ ଯିବା ଗୁଣ୍ଡିଚାଘାଇ ବୁଲି ଆସିବା ଗୁଣ୍ଡିଚାଘାଇଟା ବଢ଼ିଆ ହେଇଛି ଯାହା ଖର୍ଚ୍ଚ କର ଯେଉଁଠୁ ହେଲେ ଗାଡ଼ିଟା ଠିକ୍ କର ଆଣିକି କର ବାକି ଗାଡ଼ି ଠିକ୍ କର କାଲି ଫାଙ୍କା ଅଛି ଆଉ ମୋ ସ୍ୱାମୀକି ପରଦିନ ଟାଇମ୍ ନାଇ ସିଏ ଚାକିରିକୁ ପଳେଇନେ ପୁଣି ଆଉ ଯିବେନି ଆଉ ସେ ଛୁଆଗୁଡ଼ାଙ୍କୁ ଏକା ମୋର କିଏ ନେଇକିଯିବ ସେ ଛୁଆ ଦୁଇଟା ମୋ ମୁଣ୍ଡ ଖରାପ କରିଦେବେ ତା ବାପ ଯାଇଥିଲେ ସିଏ ଧରିବେ ତାଙ୍କୁ ଆଉ ତମ ସ୍ତ୍ରୀ ଯିବେ ତ କାଲି

ତାକୁ ଗୋଟେ ଦେଇଦେବ ହଉ ଯା କରୁଛ କର ଇଞ୍ଜେକସନ୍ଫିଞ୍ଜେକସନ ଦେଇକି ଠିକ୍ କରିଦିଅ କାଲି ପଳେଇବା ବୁଲି ଆସିବା ତମେ ସେ ସୌଦାମିନି ସହ କଥା ହୁଅ ମୁଁ ଏଇନା ଫୋନ୍ କଲା ମାନେ ସିଏ କହିବ ନା ଆମ ଗାଡ଼ି ଫାଙ୍କା ଥିନେ ବି କହିବ ଫାଙ୍କା ନାଇ ବୋଲି ତମେ ସେ ସୌଦାମିନି ସହିତ କଥା ହୁଅ କଥା ହେଇକି ଠିକ୍ କର ଯାହା ହେଉଛିି ହଉ କାଲି ଯିବା ଗୁଣ୍ଡିଚାଘାଇ ବୁଲି ଆସିବା ହେଲା ତାକୁ ଟିକିଏ ପଇସା କମ୍ କହିବ ଏଇ ଗଲାବେଳକୁ ବାଟରେ ତିନିଟା ଟୋଲ୍ ଗେଟ୍ ପଡ଼ିବ ସେଇଆ ପା ହଉ ଦେଖିବା ବାହାରିଚ୍ଛନ୍ତି ବୁଲିବା ପାଇଁ ଯାହା ହେଉଛି ହଉ ସେଇ ସୌଦାମିନି ସହିତ କଥା ହୁଅ ଯଦି ସିଏ ମନା କଲା ଏଇ ଗାଡ଼ିରେ ଯିବା ଆଉ ହଉ କଥା ତମେ ତା ସହ କଥା ତମେ ତା ସହ କଥା ହୁଅ ଆଗେ କଥା ହେଇକି ମୋତେ କୁହ ହେଲା ହଉ ହଉ କଥା ହେଇସାରିକି ମୋତେ କୁହ ହଉ ହଉ ରଖ ତାହେଲେ